କନ୍ଧମାଳ ଏକ ଆଦିବାସୀ ବହୁଳ ଜିଲ୍ଲା ଏଠାରେ ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଏଠାରେ ଚୈତ୍ର ମାସରେ ଦଣ୍ଡନାଚ ହୋଇଥାଏ ସେମାନେ ତେର ଦିନ ଧରି ଗାଁ ଗାଁ ବୁଲନ୍ତି ତାଙ୍କ ସେମାନେ ସମସ୍ତେ ପାଳିକି ରୁହନ୍ତି ଖାଲି ପାଦରେ ଯାଇକି ଗାଁ ଗାଁ ବୁଲନ୍ତି ସେଠି ସେମାନେ ନୃତ୍ୟ ପରିବେଷଣ କରନ୍ତି ସେମାନେ ତେର ତାରିଖ ଦିନ ମେରୁ କରନ୍ତି ସେମାନଙ୍କର ଦଣ୍ଡ ଯାତ୍ରା ଆରମ୍ଭ ଦିନଠାରୁ ତେର ଦିନ ପରେ ସେମାନେ ମେରୁ ଯାତ୍ରା କରନ୍ତି ସେଠାରେ ସେମାନେ ମେରୁ ଯାତ୍ରା ସମୟରେ ସମସ୍ତେ ମେରୁ କରିବା ପାଇଁ ମଧ୍ୟ ଆସନ୍ତି ଅନେକ ଲୋକ ସେଠାରେ ସେଠାକୁ ଆସନ୍ତି କନ୍ଧମାଳରେ ରଥଯାତ୍ରା ମଧ୍ୟ ହୋଇଥାଏ ଦଶହରା ହୋଇଥାଏ ତା ଦଶହରା ହୋଇଥାଏ ଠାକୁରାଣୀ ଯାତ୍ରା ହୋଇଥାଏ ଠାକୁରାଣୀ ଯାତ୍ରାରେ ଅପେରା ହୋଇଥାଏ ସେଠାକୁ ଲୋକ ଅନେକ ଲୋକ ଦେଖିବାକୁ ମଧ୍ୟ ଆସନ୍ତି ଦଶହରାରେ ମଧ୍ୟ ଯାତ୍ରା ହୋଇଥାଏ ସେଠାରେ ଅନେକ ଲୋକମାନେ ଆସନ୍ତି ଠାକୁରାଣୀ ଯାତ୍ରାରେ ଅନେକ ପ୍ରକାରର ଜିନିଷ ମଧ୍ୟ ଆସିଥାଏ ଯେମିତି କି କାନର ଚପଲ ଡ୍ରେସ ଇତ୍ୟାଦି ଅନେକ ପ୍ରକାରର ସାମଗ୍ରୀ ଆସିଥାଏ ଯାହାକୁ କି ସେଠାକୁ ଯାଇ ଆମେମାନେ କିଣି ପାରିବା ଆମ କନ୍ଧମାଳ ହେଉଛି ଏକ ସାଂସ୍କୃତିକ ଐତିହାସିକ ଓ ସାଂସ୍କୃତିକ ଜିଲ୍ଲା ଏଠାରେ ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ